ମୁଁ ଯୋଗ କ୍ଳାସରେ ବିଭିନ୍ନ ସମୟରେ ଯୋଗ ଦେଇଛି କାରଣ ଯୋଗ ହେଉଛି ମଣିଷ ଜୀବନର ଏକ ଉପାଦେୟ ଯୋଗ ସହିତ ବ୍ୟାୟାମ ମଧ୍ୟ ଉପାଦେୟ ଅଟେ ତେଣୁ ମୁଁ ଯୋଗ କ୍ଳାସରେ ଯେତେବେଳେ ଯୋଗ ଦେଇଛି ସେତେବେଳେ ମୁଁ ଅନୁଧ୍ୟାନ କରିଛି ଯେ ଯୋଗର ଶିକ୍ଷକ ଜଣେ ଥାନ୍ତି ସିଏ କଣ କରୁଛନ୍ତି ମୁଁ ତାଙ୍କୁ ଅନୁଧ୍ୟାନ କରିଥାଏ ଆଉ ଯୋଗ କ୍ଳାସ ଯୋଗ କ୍ଳାସ ଘରେ ଅଭ୍ୟାସ କରିବା ଠାରୁ ଭିନ୍ନ ହୋଇଥାଏ କାରଣ ଘରେ ଯେତେବେଳେ ଆମେ ଯୋଗ ଅଭ୍ୟାସ କରିଥାଉ ଆମେ ନିଜେ କରିଥାଉ କିମ୍ବା ଘରର ପରିବାର ସଦସ୍ୟଙ୍କ ସହିତ ଆମେ ଯୋଗ ଅଭ୍ୟାସ କରିଥାଉ କିନ୍ତୁ ଯେତେବେଳେ ଗୋଟେ ଯୋଗ କ୍ଳାସରେ ଆମେ ଯୋଗ ଦେଉ ସେ ଯୋଗ କ୍ଳାସରେ ବିଭିନ୍ନ ପ୍ରକାର ଲୋକଥାନ୍ତି ବିଭିନ୍ନ ଶ୍ରେଣୀର ଲୋକଥାନ୍ତି ବିଭିନ୍ନ ବର୍ଗର ଲୋକଥାନ୍ତି ଏବଂ ସେଠାରେ ଜଣେ ଯୋଗ ଶିକ୍ଷକ ଥାନ୍ତି ଯୋଗ ଶିକ୍ଷକଙ୍କ ନିର୍ଦେଶ ଅନୁଯାୟୀ ସମସ୍ତେ ସେଠାରେ ଯୋଗ କରିଥାନ୍ତି ଏବଂ ଏହି ଯୋଗ ଅଭ୍ୟାସ ଦ୍ଵାରା ମଣିଷ ଶରୀରର ଉନ୍ନତି ବି ଉନ୍ନତି କରିଥାଏ ଏବଂ ଭୌତିକ ବିକାଶ କରିଥାଏ ଯୋଗ ଆଜିର ଯୁଗରେ ଏକ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଛି କାରଣ ବିନା ଯୋଗରେ ଆମେ କୌଣସି ଫଳପ୍ରଦ କାମ କରିପାରିବା ନାହିଁ ଆଉ ସେଥିପାଇଁ ଆମେ ଯୋଗ ଅଭ୍ୟାସ ନିହାତି ଆବଶ୍ୟକ ଏବଂ ଏହା ଘରେ କରିବା ଅପେକ୍ଷା ଏକ ଯୋଗ କ୍ଳାସରେ ଯୋଗ ଦେଇ କରିବା ଆବଶ୍ୟକ